ଗ୍ରାମାଞ୍ଚଳରେ ବହୁତ ପଶୁପକ୍ଷୀକୁ ଆଗରୁ ପାଳନ କରାଯାଉଥିଲା ଏବଂ ପଶୁମାନେ ଚରିବା ପାଇଁ ବହୁତ ଘାସ ପଡ଼ିଆ ମଧ୍ୟ ଉପଲବ୍ଧ ଥିଲା କିନ୍ତୁ କାଳକ୍ରମେ ଦେଖାଗଲା ଯେ ଲୋକମାନଙ୍କର ସଂଖ୍ୟା ବଢ଼ିଗଲାପରେ ସେଇ ଯେଉଁ ଘାସ ପଡ଼ିଆକୁ ଲୋକମାନେ ଜମି ଭାବରେ ବ୍ୟବହାର କରି ବିଭିନ୍ନପ୍ରକାର ଫସଲ ଉତ୍ପାଦନ କଲେଣି ତେଣୁ ଆଜିକା ଯୁଗରେ ଯଦି ଦେଖିବା ଆଉ ଆଗଭଳି ଜଳବାୟୁଟା ଠିକ୍ରେ ରହୁନାହିଁ ପାଣିପାଗ ମଧ୍ୟ ବଦଳିଯାଇଛି ଏବଂ ବର୍ତ୍ତମାନ ଯୁଗରେ ପ୍ରାୟ ପ୍ରତ୍ୟେକ ଘରେଘରେ ପ୍ଲାଷ୍ଟିକ୍ର ବ୍ୟବହାର ବହୁତ ବଢ଼ିଯାଇଛି ତେଣୁ ବର୍ତ୍ତମାନ ଜଳର ଅଭାବ ମଧ୍ୟ ଦେଖାଯାଇଛି ବର୍ଷାର ପରିମାଣ ମଧ୍ୟ କମିଯାଇଛି ତେଣୁ ପରିବେଶର ପରିବର୍ତ୍ତନ କାରଣରୁ ପଶୁମାନଙ୍କ ଉପରେ ମଧ୍ୟ ପ୍ରଭାବ ଦେଖାଯାଇଛି ବୋଲି ଗବେଷଣା କହୁଛି ଏବଂ ବୈଜ୍ଞାନିକ କହୁଛି ଏବଂ ଆମେ ମଧ୍ୟ ଅନୁଭବ କରୁଛୁ କାରଣ ବର୍ତ୍ତମାନ ଯେଉଁ ଜଳବାୟୁ ପରିବର୍ତ୍ତନ ହୋଇଛି ଏହାର ଖରାପ ପ୍ରଭାବ ପଡ଼ିଛି ପଶୁମାନଙ୍କ ଉପରେ ଆଗଭଳି ପଶୁମାନେ ଏତେ କ୍ଷୀର ଦେଉନାହାନ୍ତି ଆଗଭଳି ପଶୁମାନେ ଏତେ ହୃଷ୍ଟପୃଷ୍ଟ ହୋଇପାରୁନାହାନ୍ତି ସେମାନେ ମଧ୍ୟ ବିଭିନ୍ନ ସମୟରେ ପ୍ଲାଷ୍ଟିକ୍ ଏବଂ ଜରିକୁ ଖାଇଦେଲା ପରେ ବିଭିନ୍ନପ୍ରକାର ରୋଗ ମଧ୍ୟ ହେଉଛି ଏବଂ ଏବେ ମଧ୍ୟ କ୍ଷୀରରେ ମଧ୍ୟ ପ୍ଲାଷ୍ଟିକ୍ ବାହାରିବାର ଉଦାହରଣ ସୃଷ୍ଟି ହେଲାଣି ତେଣୁ ଏଇ ଯେଉଁ ଜଳର ଅଭାବ ଆଉ ଜଳବାୟୁର ପରିବର୍ତ୍ତନ ଯୋଗୁଁ ପଶୁମାନଙ୍କ ଉପରେ ବିଭିନ୍ନପ୍ରକାର ଖରାପ ପ୍ରଭାବ ପଡ଼ୁଛି ବୋଲି ଆମେ ଜନସାଧାରଣ ଜାଣିପାରୁଛୁ